ନମସ୍କାର ନାଇଁ

ଘରେ ଗଲେ କିଏ ତୁମର ଦେଖା ଚାହାଁ କରିବେ ବେଶୀ ନାଇଁ ଗୋଟେ ସପ୍ତାହ ରୁହ ହଉ ଭଲ ଲାଗିଲେ ବି ଗୋଟେ ସପ୍ତାହ ରହିକିନି ବାହାରି ଯାଅ କାମ ଅଛି ଯେ ଦେହ ଭଲ ଥିଲେ ତ କାମ କରିବ ନାଇଁ ତୁମେ ପୁରା ଅସୁସ୍ଥ ଅଛ ତୁମକୁ ଭଲ ଲାଗୁନି ରୁହ କା ଏତେ ଭାରି ଯିବ ମେଡିସିନ ଖାଉଛ କି ନାଇଁ ତୁମ ମେଡିସିନ ତୁମ ମେଡିସିନ ତାହେଲେ ଅଛି ଭଲ ସେ ଖାଇବା ପିଇବା କରୁଥାଅ ଦେହ ଭଲ ହେଲେ ଡିସଚାର୍ଜ କରିଦେବି ଆଗ ଅପେକ୍ଷା ଦେହ କେମିତି ଅଛି ଏବେ ଅ ହଁ ହଉ ଭଲ ସେ ମେଡିସିନ ଖାଉଥାଅ ଦେହ ଭଲ ହେଲେ ମୁଁ ଡିସଚାର୍ଜ କରିଦେବି ହଉ ଦସ୍ତଖତ୍ ଟା ନିଅ ହଉ ଦେଖିବା ହେଲେ କରିଦେବି